ଆମ ରାଜ୍ୟରେ କଳା ଓ ସଂସ୍କୃତିର ବିକାଶ ହିଁ ହଉଛିି ପ୍ରଥମ ଲକ୍ଷ୍ୟ ଆମ ଆମ ସମସ୍ତଙ୍କର ଲକ୍ଷ୍ୟ ରହିବା ଦରକାର କି ଯେମିତି ଆମ ସଂସ୍କୃତିର ପ୍ରଚାର ହବ ପୁରାତନ ମନ୍ଦିରଠାରୁ ଆମ ସଂସ୍କୃତିର ପ୍ରଚାର ହଉଛି ମନ୍ଦିରରେ କେତେ ଗୁଡ଼ିଏ ଆଗ ପୁରାତନ କାଳର ଶିଳ୍ପଯାକ ରହିଅଛି ଯେହେତୁ ଯେ ଯାହାଦ୍ୱାରା ଆମ ସଂସ୍କୃତିର ପ୍ରଚାର ହଉଛି ଶିଳ୍ପମାନଙ୍କ ଦ୍ୱାରା ଆମ ସଂସ୍କୃତିର ପ୍ରଚାର ହଉଛି ଓଡ଼ିଶୀ ଡ୍ୟାନ୍ସ୍ ଦ୍ୱାରା ବି ଆମ ସଂସ୍କୃତିର ପ୍ରଚାର ହଉଛି ଏମିତିକି ବହୁତ ଭଲ ଭଲ ଜିନିଷ ଗୁଡ଼ାଏ ରହୁଛି ଯେଉଁ ଯାହାଦ୍ୱାରା ଆମ ସଂସ୍କୃତିର ପ୍ରଚାର ହଉଛି ଜନତାମାନଙ୍କ ଦ୍ୱାରା ମଧ୍ୟ ସଂସ୍କୃତିକ ପ୍ରଚାର ହଉଛିି ଆମ ସଂସ୍କୃତିର ସଂସ୍କୃତିକୁ ପ୍ରଚାର କରିବା ହଉଛି ଆମ ସମସ୍ତଙ୍କର ଲକ୍ଷ୍ୟ ସଂସ୍କୃତି ଓ କଳାକୁ ବିକାଶ କରିବା ହିଁ ଆମ ସମସ୍ତଙ୍କର ମୂଳ ଉଦ୍ଦେଶ୍ୟ